ହ୍ୟାଲୋ ହଁ ଡ୍ରାଇଭର ଭାଇ ଆପଣ ଆପଣଙ୍କ ଗାଡ଼ି ଇଏ ଭଡ଼ା ଯିବେ ତ ହଁ ଆମେ ଜାଲେଶପଟା ଯିବାକୁ ଚାହୁଁଛୁ ଶିବରାତ୍ରୀ ପାଇଁ ଆମେ ଯିବୁ ଦଶ ପନ୍ଦର ଜଣ ଭିତରେ ଯିବୁ ଆମର ଗାଡ଼ି ଭଡ଼ା କେତେ କ'ଣ ନଉଛନ୍ତି ହଁ ଆମେ କୁଟୁରାଗଡ଼ ଗ୍ରାମରୁ ବାହାରିବୁ ସକାଳ ଆଠଟା ସମୟରେ ଆମକୁ ଜାଲେଶପଟା ନେଇ କି ପହଞ୍ଚେଇ ଦେବେ ଆମ ପୂଜା ସରିଲା ପରେ ଆଉ ଆଣି ଘରେ ଛାଡ଼ି ଦେବେ

ତ ଆପଣ କେତେ ପଇସା ନେବେ ସେ ବିଷୟରେ କୁହନ୍ତୁ ଆମେ ସମସ୍ତେ ପନ୍ଦର ଜଣ ମିଶିକି ସେଇ ପଇସାଟା କାଢ଼ିକି ଆପଣଙ୍କୁ ଦେବୁ କେତେ କେତେ ନେଉଛନ୍ତି କେତେ କିଲୋମିଟର ଅନୁସାରେ କେତେ ପଇସା ନେବେ କୁହନ୍ତୁ ହଁ ଆମେ କୁଟୁରାଗଡ଼ରୁ ଯିବୁ କୁଟୁରାଗଡ଼ରୁ ଜାଲେଶପଟା ଯିବୁ ସକାଳ ଆଠଟାରେ ବାହାରିବୁ ସେଠିକି ଆମର ଦଶଟା ସାଢ଼େ ଦଶଟା ଭିତରେ ପହଞ୍ଚିବାର ଅଛି ଆମେ ସେତିକି ସମୟରେ ଆମକୁ ପହଞ୍ଚେଇ ଦେବେ ବା ଆମ ପୂଜା ସାରିଲେ ଆମକୁ ଘରେ ଆଣି କି ଛାଡ଼ି ଦେବେ